ଯେଉଁ ବ୍ୟକ୍ତି କେବଳ ଚିତ୍ରାଙ୍କନ ଆରମ୍ଭ କରିଛନ୍ତି ଏବଂ ନିଜର ଦକ୍ଷତାରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ମୋର ପରାମର୍ଶ ହେଲା ସହରମାନଙ୍କରେ ଭଲ ଭଲ ଆର୍ଟ୍ସ ସ୍କୁଲ୍ମାନ ଅଛି ସେଥିରେ ନାମ ଲେଖେଇ ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ତାଲିମ ନିଅନ୍ତୁ ଯାହାଫଳରେ ଏହାକୁ ବ୍ୟବସାୟ କରି ପେଟ ପୋଷି ହେବ